ହଁ ଭାଇ ସ୍ଵିଗିରୁ କହୁଛନ୍ତି ଭାଇ ଅର୍ଡ଼ର କରିଥିଲି ଏତେ ଲେଟ୍ ହେଲାଣି କ'ଣ ଆସିନି ଏ ଯାଏଁ ହଁ ବହୁତ ୱେଟ ସମୟ ୱେଟ କଲୁଣି ଏ ପର୍ଯ୍ୟନ୍ତ ଆସିନାହିଁ ଭୋକ ବି ଲାଗିଲାଣି ହଁ କେତେ ଲେଟ୍ ହବ ଆହୁରି ଯେ କଣ ଆସୁଛନ୍ତି ଆସୁଛନ୍ତି ଘଣ୍ଟାଏ ହେଲାଣି କହୁଛନ୍ତି ଆସୁଛନ୍ତି ଆସୁଛନ୍ତି ହଁ ଖାଇବା ପାଇଁ ଘରେ ସମସ୍ତେ ଆସିଛନ୍ତି କୁଣିଆ ଅଛନ୍ତି ହଁ ଖାଇବା ପାଇଁ ୱେଟ କରିଛନ୍ତି ଦେଖିଲା ବେଳକୁ ଖାଇବା ଟାଇମ ହେଇଗଲାଣି ଆସିନାହାଁନ୍ତି ଆଉ କେତ ସମୟ ଲାଗିବ ହେ ଏ ନାଇଁ ଏତେ ସମୟ ହେଲାଣି କ'ଣ ଯେତେ ଶୀଘ୍ର ଆସିକି ପହଞ୍ଚିବା ଦରକାର ନା ହଁ ୱେଟ କରିଛୁ ଯେ ଆଉ କେତେ ସମୟ ହେଲାଣି ୱେଟ କଲୁଣି ହଁ ଯାଉଛନ୍ତି ଆସୁ ଯାଉଛନ୍ତି ଏହିଭଳିଆ କହୁଛନ୍ତି ନାଇଁ ଆସ ଶୀଘ୍ର ଆସ ଆସିକି ଦେଇକି ଯାଅ କେତେଟା ଆହୁରି ଅଛି କି ଆମ ୟେରେ ନମ୍ବରରେ